ସେଉ ଅଛି ଆଉ ଇଏ ଅଙ୍ଗୁର ଅଛି ନା କେତେ କେତେ ସେଉ କେଜି କେତେ ଆଉ ଅଙ୍ଗୁର ଅ ହଁ ଆଉ ତା' ହେଲେ ଅରେଞ୍ଜ ଅଛି ନା ଆଉ କଦଳୀ ମୋର ଟିକେ ଘର ପ୍ରତିଷ୍ଠା ତ ମୁଁ ଟିକେ ବେଶି ବେଶି ନେଇଥାନ୍ତି ପାଞ୍ଚ ପାଞ୍ଚ କେଜି ହେବ ଆଉ ପାଞ୍ଚ ପାଞ୍ଚ କେଜି ନେଲେ ଟିକେ ମୋତେ ଟିକେ ରିହାତି ଦେବେନି ଆଉ ଭଲ ଭଲ ଟିକେ ଦେଖିକି ମୋତେ ଦିଅନ୍ତୁ ଆଉ ଏ ସେଉରୁ ପାଞ୍ଚ କେଜି ଖଣ୍ଡେ ଦିଅ ଆଉ ଅଙ୍ଗୁରରୁ ଦୁଇ କେଜି ଖଣ୍ଡେ ଦିଅ ଆଉ ଗୋଟେ କଦଳୀ କାନ୍ଧି ନେଲେ କେତେ ପଡ଼ିବ

ଆଉ ହଉ ତା' ହେଲେ ଟିକେ ଅଙ୍ଗୁର ଟିକେ ପଚା ଫଚା ଦେବେନି ଟିକେ ଭଲ ଭଲ ଦେଖିକି ଦେବେ ଆଉ ହଁ କାଲି କାଲିକି ରଖିବି ତ ଘର ପ୍ରତିଷ୍ଠା ଟିକେ ଦେଖିକି ଦିଅ ସେଉରୁ ଟିକେ ପାଞ୍ଚ କେଜି ଖଣ୍ଡେ ଦିଅ ଅଙ୍ଗୁର ଦୁଇ କେଜି ଖଣ୍ଡେ ଆଉ ଅରେଞ୍ଜରୁ ତିନି କେଜି ଖଣ୍ଡେ ଆଉ ଗୋଟେ କଦଳୀ କାନ୍ଧି ହଁ ହଁ ଏଇଆକୁ ଟିକେ ଦେଖିକି ଟିକେ ଭଲକି ଦେଖିକି ଦେବ ଆଉ ହଁ ହଁ ହଁ ହଁ ସବୁ ଗୋଟେ ପେଟିରେ ପୁରାଇ ଦେବ ଆଉ ନେବା ପାଇଁ ସୁବିଧା ହେବ ଦେଖିକି ଡିସ୍କାଉଣ୍ଟ କରିବ ଆଉ ଦେଖିକି ଟିକେ ଡିସ୍କାଉଣ୍ଟ କଦଳୀ ଟିକେ କଞ୍ଚାଳିଆ ଦେଖିକି ଦେବ ବେଶି ସଢ଼ିଲା ଦେବନି ହଉ ଟିକେ ଦେଖିକି ହିସାବଟା କର ଆଉ

ଆଉ ଯଦି ବେଦନା ଅଛି କ'ଣ ଦୁଇ କେଜି ଖଣ୍ଡେ ଦେଇ ଦେଇଥିବ

କେତେ ହିସାବ କରିଦିଅ କେତେ ହେଲା ହିସାବ କର କିଛି କିଛି କମାଇକି ଟିକେ କରିବ ଆଉ ଅଠେଇଶହ ଟଙ୍କା ନା ଡିସ୍କାଉଣ୍ଟ କରିଛ କେତେ ଦେବି କୁହନ୍ତୁ ହଉ ଟିକେ ଭଲକି ଟିକେ ପ୍ୟାକ୍ କରିଦିଅ ନେବା ପାଇଁ ଟିକେ ସୁବିଧା ହେବ ଆଉ ହଁ ହଁ ହଉ ଏ ଛବିଶହ ଟଙ୍କା ରଖ